ଆମ ଓଡ଼ିଶାରେ ଲୋକମାନେ ଜାତିଭେଦ ନିର୍ବିଶେଷରେ ସମସ୍ତେ ସମାନ ଏବଂ ସମସ୍ତେ ଏକା ସାଥିରେ ରହିଥାନ୍ତି ଇଦ୍ ହେଉ କିମ୍ବା ସଂକ୍ରାନ୍ତି ହେଉ କିମ୍ବା ଯେକୌଣସି ବି ପର୍ବ ହେଉ ଅନ୍ୟାନ୍ୟ ଧର୍ମମାନଙ୍କରେ ମଧ୍ୟ ଯେକୌଣସି ପର୍ବ ହେଉ ସମସ୍ତେ ମିଳିମିଶି ରହିଥାନ୍ତି ଏବଂ ସେହି ଦିନକୁ ସମସ୍ତେ ଏକା ସହିତ ଓ ସହଯୋଗ କରିଥାନ୍ତି ଏବଂ ଯାହା ବିି କାମ ଅଛି ସମସ୍ତେ ମିଶିଗୁଲିକି କରିଥାନ୍ତି ବା ମିଶିକି ସମସ୍ତେ ସେହି କାମକୁ ସାରିଥାନ୍ତି ଫଲତଃ ଆମର ଯେଉଁ ଓଡ଼ିଶା ଅଛି ସେଇ ଓଡ଼ିଶାରେ ଲୋକମାନେ ବହୁତ ଶିକ୍ଷିତ ହେବାକୁ ଯାଉଛନ୍ତି ଏବଂ ଶିକ୍ଷିତ ଅଛନ୍ତି କାହିଁକି ନା ଅନ୍ୟ ଧର୍ମର ଲୋକେ ଅନ୍ୟ ଦେଶରେ ସେହିପରି ମିଳିମିଶି ରହିନଥାନ୍ତି କିନ୍ତୁ ଆମ ଦେଶରେ ମିଳିମିଶି ସମସ୍ତେ ରହିଥାନ୍ତି ଏବଂ ଜାତିଭେଦ ନିର୍ବିଶେଷରେ ଆମେ ସମସ୍ତେ ସମାନ ବୋଲି ମଧ୍ୟ ପ୍ରମାଣିତ କରିଥାନ୍ତି କାହିଁକିନା ଇଦ୍ ଦିନରେ ଆମ ଖ୍ରୀଷ୍ଟ ବା ଖ୍ରୀଷ୍ଟ ଅଛି ତ ଖ୍ରୀଷ୍ଟଙ୍କର ଯେଉଁ ଜନ୍ମଦିନ ବା ଖ୍ରୀଷ୍ଟଙ୍କର ଯାହା ରହିଛି ସେଥିପାଇଁ ଇଦ୍ ମାନୁଛନ୍ତି ତ ସେହି ଦିନରେ ମଧ୍ୟ ଆମେମାନେ ମଧ୍ୟ ପାଳନ କରିଥାଉ ଏବଂ ମିଶିକି ସମସ୍ତେ ସହଯୋଗ କରିଥାଉ ଫଳତଃ ତାହା ସଫଳ ମଧ୍ୟ ହୋଇଥାଏ ଏବଂ ଆମମାନଙ୍କର ପର୍ବ ବି ଯାହା ରହିଛି ସେଥିରେ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଯୋଗ ଦେଇଥାନ୍ତି ଏବଂ ସବୁ ମିଶିକି ଭାଇ ଭାଇ ହିସାବରେ ଆମେ ସବୁ କାମ କରିଥାଉ ଫଳତଃ ଆମର ଯେଉଁ ଓଡ଼ିଶା ଅଛି ସେ ଓଡ଼ିଶା ଆଜି ବହୁତ ବିକଶିତ ଧର୍ମ କ୍ଷେତ୍ରରେ ଜାତି କ୍ଷେତ୍ରରେ ଆଜି ବହୁତ ଉପରକୁ ଆସିଛି କାହିଁକିନା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ବୋଲିରି ପ୍ରମାଣିତ କରୁଛନ୍ତି ଏବଂ ଜାତି ଧର୍ମକୁ କେହି ମଧ୍ୟ ମାନୁନାହାନ୍ତି କାହିଁକି ଜାତିକୁ କାହିଁକି ମାନିବା କଥା ଜାତି କୌଣସି ଆମର ଜାତି ଆମେ ହିନ୍ଦୁ ସେ ଖ୍ରୀଷ୍ଟିୟାନ୍ ଏମିତି ମାନିବା କଥା ନୁହେଁ ଆମେ ସମସ୍ତେ ସମାନ ଆମେ ସମସ୍ତେ ଭାଇ ଭାଇ ଏହି ଯଦି ଏହି କଥାକୁ ଯଦି ଆମେ ସମସ୍ତେ ମାନିବା ବା ସମସ୍ତେ ଯଦି ବୁଝିବା ତ ଆଗାମୀ କାଳରେ ବହୁତ ଉନ୍ନତି ଘଟିବ ଏବଂ ଏହି ଉନ୍ନତିକୁ ସମସ୍ତେ ମିଶି ଆମେ ସଫଳ କରିପାରିବା